ମୋର ପ୍ରିୟ ଖେଳ ହେଉଛି ଫୁଟ୍ବଲ୍ ଇଣ୍ଡିଆ ଫୁଟ୍ବଲ୍ ଏତେ ଭଲ ଖେଳେ ନାହିଁ ମୋତେ ଏତେ ଭଲଲାଗେ ନାହିଁ ଇଣ୍ଡିଆର ଖେଳ କିନ୍ତୁ ମୁଁ ଆର୍ଜେଣ୍ଟିନା ଖେଳ କୁ ବହୁତ ପସନ୍ଦ କରେ ଆର୍ଜେଣ୍ଟିନା ର ଖେଳାଳି ଲିଓନେଲ୍ ମେସି ହେଉଛନ୍ତି ମୋର ସବୁଠାରୁ ଭଳ ଖେଳାଳୀ ମୋର ବା ପସନ୍ଦ୍ଦାର୍ ଖେଳାଳୀ ସେ ସ୍ପେନ୍ରେ ଖେଳନ୍ତି ଏବେ ପିଏସ୍ଜି ପାଇଁ ଖେଳୁଛନ୍ତି ଫ୍ରାନ୍ସରେ ଆହୁରି ମଧ୍ୟ ୟୁରୋପିଆନ୍ କଣ୍ଟ୍ରିରେ ଆମର ଯେଉଁ ଖେଳ ହୁଏ ଫିଫା ଚାମ୍ପିୟାନ୍ସ ଲିଗ୍ ସେଥିରେ ବିଭିନ୍ନ ଦଳ ଭାଗ ନେଇଥାନ୍ତି ସେହି ଖେଳାଳିମାନେ ମୋତେ ବହୁତ ଭଲଲାଗେ କିନ୍ତୁ ଲିଓନେଲ୍ ମେସିଙ୍କର ଡ୍ରିବିଲ୍ ମୋତେ ବହୁତ ଭଲଲାଗେ ସେ ବଲ୍ଟିକୁ ଯେମିତି ଡ୍ରିବିଲ୍ କରି ନିଅନ୍ତି ଗୋଲ୍ କରନ୍ତି ମୋତେ ବହୁତ ଭଲଲାଗେ ତାଙ୍କ ଖେଳ ଦେଖିବା ପାଇଁ ମୋତେ ପସନ୍ଦ ଲାଗେ ଫୁଟ୍ବଲ୍ ଖେଳିଳେ କ'ଣ ଆମେ ଶାରୀରିକ ହେଉ ବା ମାନସିକ ହେଉ ଏହି ସବୁ କ୍ଷେତ୍ରରେ ଆମେ ସୁସ୍ଥ ରହିବା ଫୁଟ୍ବଲ୍ ଖେଳରେ ଯେତେବେଳେ ପିସ୍ ପ୍ଲେୟର୍ ମାନେ ଦୌଡ଼ନ୍ତି ପାଞ୍ଚ ରୁ ଛଅ କିଲୋମିଟର୍ ପାଖାପାଖି ସେମାନେ ଯାଆନ୍ତି ବା ଦୌଡ଼ିବାକୁ ସେମାନଙ୍କୁ ପଡ଼ିଥାଏ ଯାହାଫଳରେ କି ସେମାନଙ୍କର ଶରୀର ସୁସ୍ଥ ରହେ